ପୋଷାକ ଧୋଇବା ପାଇଁ ଅନେକ ପ୍ରକାର ପ୍ରଣାଳୀ ରହିଛି ସେଥିରୁ ଜଳ ମଧ୍ୟ କମ ନଷ୍ଟ ହେବ କାରଣ ଏମିତି ଏକ ଦିନ ଆସିବ ଯାହାକି ଲୋକମାନଙ୍କୁ ଜଳ ମିଳିବା ମଧ୍ୟ କଷ୍ଟ ହେବ ସେମାନେ ଜଳ ଗାଧୋଇବା ପାଇଁ ବା ଦୈନନ୍ଦିନ ଜୀବନରେ ବ୍ୟବହାର କରିବାପାଇଁ ମଧ୍ୟ ପାଇବେ ନାହିଁ ତେଣୁକରି ଜଳକୁ କମଲୋକ ବ୍ୟବହାର କରିବା ମୁଁ ମୁଖ୍ୟତଃ ପୋଷାକ ଧୋଇବା ପାଇଁ ଅନେକ ସମୟରେ କିଛି କୌଣସି ଖଣ୍ଡେ ପାଣିରେ ପାଣିକୁ ଗରମ କରେ ଏବଂ ସେ ଗରମ ପାଣିରେ କିଛି ଡ଼ିଟରଜେଣ୍ଟ ମିଶେଇକି ସେଥିରେ ପୋଷାକ ରଖିଦିଏ ଏବଂ ତାକୁ ଘଣ୍ଟାରୁ ଦୁଇଘଣ୍ଟା ରଖିଦିଏ ଯେଉଁଟାକି ସେଇ ପୋଷାକରେ ଥିବା ମଇଳା ବାହାରିଯାଏ ଯାହାକି ଧୋଇବା ସମୟରେ ଜଳର ଆବଶ୍ୟକତା ଖୁବ କମ ପରିମାଣରେ ପଡ଼ିଥାଏ ଏହାକୁ ମୁଁ ବିଭିନ୍ନ ପରିସ୍ଥିତିରେ ଶୁଖାଇଥାଏ ଯଥା ଖରାଦିନରେ ବାହାରେ ଶୁଖାଇବା ସହଜ ହୋଇଥାଏ କିନ୍ତୁ ବର୍ଷାଦିନରେ ଏହା ଠିକରେ ହୋଇନଥାଏ ତେଣୁକରି ମୁଁ ବର୍ଷାଦିନରେ ଘରେ କୌଣସି ସୂତା ଘର ଭିତରେ ଟାଙ୍ଗିକରି ସେଥିରେ ଫ୍ୟାନ୍ ମଧ୍ୟ ଲଗାଏ ଏବଂ ତାହାକୁ ସେଥି ତଳେ ଶୁଖାଇଦିଏ ଯାହାଦ୍ୱାରା ଠିକରେ ଶୁଖେ ଶୀତଦିନେ ମୁଁ ସକାଳ ସମୟରେ ଶୁଖାଏ ଏବଂ ସନ୍ଧ୍ୟା ସମୟରେ ତାକୁ ବାହାରକୁ ଆଣି ଘର ଭିତରେ ମଧ୍ୟ ଶୁଖାଏ